ଗାଁରେ ଯଦି କିଛି ବ୍ୟବସାୟ କର୍ବାର ହେଲେ ପ୍ରଥମେ ପ୍ରଥମେ କାଁଣ ହଉଛି କି ନାଇଁ ଲୋକମାନେ ବହୁ ମାତ୍ରାରେ କିଣି ଆସନ୍ ହେଲେ ଉଧାର ଉଧାରି ବହୁତ ପରିମାଣ ଯାଇଛି ସେ ଗାଁରେ ଗାଁ ଗହଲି ଏରିଆ ଯେହେତୁ ଉଧାର ନ ଦେଲେ ଦୋକାନ୍ ନାଇଁ ଚଲେ କି କୌଣସି ବ୍ୟବସ୍ଥା ହୋଇ ନେଇ ଆଉ ଉଧାର ଦେଲେ ବ୍ୟବସାୟୀ କି ବହୁତ କ୍ଷତି ସହିବାକୁ ପଡ଼ୁଛି ଆରୁ ଏନ୍ତା ବେଲ୍ କି ଏତିକି ବାରମ୍ୱାର ସହିଛୁ ଗାଁର୍ ଲୋକମାନେ ବି ବ୍ୟବସାୟ କେ ବହୁତ୍ ଭଲ ଭାବେ ଗ୍ରହଣ କରିସନ୍ ହେଲେ ଠିକ୍ ଟାଇମ୍ରେ ଯଦି ପଇସା ନାଇ ଦେବେ ନେବେ ଆମେ ମାସେ କଟେଇ ଆଣି ଦବୁ ବୋଲି କହି କରି ବର୍ଷେ ପରେ ଆଣି ଦେବେ ଆରେ ବ୍ୟବସାୟୀ ତ ଅସୁବିଧା ସେ କେନୁ ପଇସା କେନ ଆଣିବା ଆଉ ପଇସା ନାଇ ହେଲେ ତ ବ୍ୟବସାୟ ଟଳେଇ ନେଇ ହୁଏ ଆମର ଗ୍ରାମୀଣ ଏରିଆରେ ବାକି ଅଲଗା ତା ତ ନାଇଁ କହି ପାର ମୁଇଁ ଯେହେତୁ ଟାଉନ୍ ଏରିଆ ଲୋକ୍ ନେଇ ସେ ଟାଉନ୍ରେ ତ ଅଲଗା ହଉ ଥିବ ସେମାନେ ନଗ୍ଦି ପଇସା ଦଉଥିବେ କିନ୍ତୁ ଗାଁ ଗହଳି ଟିକେ ଉଧାର ଉଧାରି ଚଲୁସି ସେଥି ଲାଗି ବୋଲି କରି ବ୍ୟବସାୟରେ ଟିକେ ଅନୁନ୍ନତ ହଉଛି ଆରୁ